ତିରିଶ ପାଞ୍ଚ ଉଣେଇଶହ ଅଠାନବେ ବାର ଆଠ ଦୁଇହଜାର ଦୁଇ ନଅ ଚାର ଦୁଇହଜାର ଏକ ସତର ଛଅ ଉଣେଇଶହ ଅଶୀ ପନ୍ଦର ବାର ଦୁଇହଜାର ଉଣେଇଶ